ମାଛ ଧର୍ବାର୍ ଲାଗି ଯିବାର୍ ଆଗରୁ ଆମେ ଜାଲ କାଦ କେରୁଆଲ୍ ବିଭିନ୍ନ ପ୍ରକାର ଆଙ୍କୁଶ ସୋଲ ଲାଠି ଏହିପରି ବିଭିନ୍ନ ପ୍ରକାର ଉପକରଣ ଅଛେ ଆଉ ଆଗ କାଳରେ ମାଛ ଯେନ୍ ଧରିଯାଉଥିଲେ ସମସ୍ତେ ଆଙ୍କୁଶ ସୋଲ ଏଇଟା ମାନେ ଧରିକିନା ଯାଉଥିଲେ ଆଉ ସୋଲ ପକାଇଦଉଥିଲେ ଘଣ୍ଟା ଘଣ୍ଟା ଜଗିକିରି ସେନେ ମାଛ ଖାଇଲେ ସେତାକେ ଧରୁଥିଲେ କିନ୍ତୁ ଏବେ ସବୁ ଟେକ୍ନିକ୍ ବଦଲିଗଲା ନ ଆଉ ସମସ୍ତେ ଜାଲରେ ଛାଡ଼ିଦେଲେ ମାଛ ମାନ୍ ସେଥେରେ ଗୁରେଇ ହେଇକିରି ରହିଯାଉଛନ୍ ଆଗକାଳ ଚାଲିଚାଲି କରୁଥିଲେ ଏବେ ଡ଼ଙ୍ଗାରେ ଯାଉଛନ୍ ଡ଼ଙ୍ଗାରୁ ଆହୁରି ଡ଼େଭଲପ୍ ହେଲାନ ଏବେ ସବୁ ଲଞ୍ଚରେ ଯାଉଛନ୍ ଆଉ ମାଛ ମାରୁଛନ୍ ଏହିପରି ଭାବରେ ଆଗକାଳରୁ ଏବେର୍ ମଧ୍ୟରେ ବହୁତ୍ ଡ଼ିଫରେନ୍ସ୍ ଅଛି